ମୋର ପ୍ରିୟ ପୁସ୍ତକ ହେଉଛି ଶ୍ରୀମଦ୍ ଭାଗବତ ଗୀତା ଏବଂ ଶ୍ରୀମା ଶ୍ରୀ ଅରବିନ୍ଦଙ୍କର ଆଦର୍ଶ ଶିଶୁ ଯାହାକି ସତ୍ୟ ଘଟଣା ଉପରେ ଆଧାରିତ ଅଟେ ସେଇଥିରେ ଯାହା ସବୁ ଲିଖିତ ଅଛି ଦୈନଦିନ ଜୀବନରେ ତାହା ଘଟିବାରେ ଲାଗିଛି